ବୌଦ୍ଧ ଜିଲ୍ଲାରେ ଉପଲବ୍ଧ କିଛି ପରିବହନ ବିକଳ୍ପ ହେଲା ସାଇକେଲ ବାଇକ୍ ଟେମ୍ପୁ କାର୍ ଗାଡ଼ି ଏମିତି କି ଅନେକ ସୁବିଧା ଅଛି ଯାହାଫଳରେ କି ଅସୁବିଧା ସମୟରେ ଠିକ୍ ସମୟରେ ପହଞ୍ଚି ଥାଉ ଏହା ବ୍ୟତୀତ କୌଣସି ଦ୍ରବ୍ୟ ମଧ୍ୟ ବ୍ୟବସାୟୀ ଗୋଟେସ୍ଥାନରୁ ଅନ୍ୟସ୍ଥାନକୁ ଏହି ସାହାଯ୍ୟରେ ନେଇଥାଏ ଠିକ୍ ସେହିପରି କମ୍ ସମୟ ମଧ୍ୟରେ ତାର କାର୍ଯ୍ୟ ହୋଇଥାଏ ଏହା ସହିତ ରିକ୍ସା ମଧ୍ୟ ଲୋକମାନଙ୍କୁ ଗୋଟେସ୍ଥାନରୁ ଅନ୍ୟସ୍ଥାନକୁ ନେବା ସହିତ ପରିବହନର ମଧ୍ୟ ବ୍ୟ ପରିବହନର ମଧ୍ୟ ଗୋଟେସ୍ଥାନରୁ ଅନ୍ୟସ୍ଥାନକୁ ନେଇଥାଏ